ହଁ ମତେ ଚିତ୍ରାଙ୍କନ କରବାର୍ ଲାଗି ବେଶୀ ପସନ୍ଦ୍ ଲାଗସି ମୋର୍ ଚଏସ୍ବି ଆରୁ ମୁଁ ସ୍କୁଲ୍ କଲେଜ୍ରେ ବି ମୁଇଁ ଚିତ୍ରାଙ୍କନ ବହୁତ୍ କରୁଥିଲି ଛୋଟ୍ ଦିନୁ ଏକା ମୋର୍ ଚଏସ୍ ଚିତ୍ରାଙ୍କନ କରବାର୍ ଲାଗି ଆରୁ ମୁଇଁ ଲୋକ୍ କୁ ଶିଖବାର୍ ଲାଗି ମତେ ଭଲ୍ ଲାଗସି ଚିତ୍ରାଙ୍କନ୍ କେ ମୁଇଁ ବହୁତ୍ ପ୍ରାଇଜ୍ମାନେ ବି ପାଇଁଚେ ଲୋକ୍ ମାନଙ୍କୁ ବି ଶିଖା ଶିଖି ବି କରସି ଆର୍ ଇ ବାବଦ୍ ରେ ଗୁଟେ ସ୍କୁଲ୍ ଖୁଲବାର୍ ଲାଗି ବି ମୁଇଁ ଚାଁହୁଛେ ଆଉ ଭୁବେନେଶ୍ୱର୍ରେ ବି ଏଇ ବାବଦ୍ ରେ ମୁଇଁ ଟ୍ରେନିଂ ଫ୍ରେନିଂ ବି ନେଇଛେ ଆଉ ଗ୍ରାମାଞ୍ଚଲର ଲୋକ୍ ମାନଙ୍କୁ ବି ଶିଖା ଶିଖି ବି ମୁଇଁ କରୁଛେ ମୋର୍ ଛୁଆମାନେ ବି ବାବଦ୍ ରେ ବି ବେଶୀ ଜଣାଜଣି ଚିତ୍ରାଙ୍କନ ମୁଇଁ ଶିଖାସି ସେମାନେ ବହୁତ୍ ଏ ବିଷୟରେ ପ୍ରାକ୍ଟିସ୍ବି କରୁଛନ୍ ଆଉ ଆମର୍ ଆଖର୍ ପାଖର୍ ଲୋକ୍ ମାନଙ୍କେ ବି ବହୁତ୍ ଶିଖା ଶୁଖି ମୁଇଁ କରୁଛେ ହଁ ମୁଇଁ ବେଶୀ ଚିତ୍ରାଙ୍କନରେ ବେଶୀ ଏକ୍ସପର୍ଟ୍ ବି ଅଛେ ଆରୁ ଏ ବାବଦରେ ଆର୍ ଜାଣାବାର୍ ଲାଗି ବି ଚେଷ୍ଟା କରୁଛେଁ ଆଉ ନୂଆ ନୂଆ ଚିତ୍ରାଙ୍କନ ବି ଶିଖବାର୍ ଲାଗି ବି ଚେଷ୍ଟା କରୁଛେ ମୁଇଁ